ଭାଇ ମୁଁ ପଦନାରୁ କହୁଥିଲି ବେଲଭାଲୁ କହୁଥିଲେ କି ଆପଣଙ୍କ ଝିଆରୀରେ ଝିଆରୀର ସାଙ୍ଗ ମୁଁ କହୁଥିଲି ଆପଣଙ୍କ ଝିଆରୀଠୁ ମୁଁ ନମ୍ବର ଆଣିଥିଲି ତ ସେଥିପାଇଁ ଫୋନ୍ କରିଥିଲି ଆଉ ଭାଇ ଆମର କାଲି ବାହାଘର ପାଇଁ କିଛି ଜିନିଷ କିଣିବାର ଥିଲା ତ ଯାଜପୁରରେ ସେଥିପାଇଁ ଫୋନ୍ କରିଥିଲି ଆପଣଙ୍କ ଗାଡ଼ି କାଲି ଫାଙ୍କା ଅଛି କି ହଁ ହଁ ହଁ ହଁ ଆଜ୍ଞା ଆମର ଯାଜପୁର ଯିବାର ଅଛି କାଲି ଦଶଟା ବେଳେ ଦଶଟା ପୁର୍ବରୁ ଟିକେ ଆଣିକି ପହଞ୍ଚାଇ ପାରିବେ ତ ଆଜ୍ଞା ଆଉ କେତେ ଟଙ୍କା କ'ଣ ନେବେ ଦିନମାନ ଗାଡ଼ି ରହିବ ଆମ ପାଖରେ ଏ ଏତେ ଟଙ୍କା କ'ଣ କହୁଛନ୍ତି ଆଉ ଟିକେ କମ୍ କରନ୍ତୁ ଆପଣଙ୍କ ଝିଆରୀର ସାଙ୍ଗ ମୁଁ ହଁ ଆଉ ଭଲ ଡ୍ରାଇଭର ଅଛନ୍ତି ତ ଭଲ ଡ୍ରାଇଭର ଦେଖିକି ପଠାଇବେ ଆଜ୍ଞା ଆଜିକାଲି ତ ଦେଖୁଛନ୍ତି ସବୁ ଡ୍ରାଇଭର ମାନଙ୍କ ନୀତି ନିୟମ ସବୁ ଦେଖୁଛନ୍ତି ଅଜାଣତରେ ନେଇକି ନା ପିଇ ପୁଆକି ସବୁ ଗାଡ଼ି ଚଲାଉଛନ୍ତି ଗାଡ଼ି ଏଠିସେଠି କୁଟୁଛନ୍ତି ତେଣୁ ବହୁତ ଆକ୍ସିଡ଼େଣ୍ଟ ହେବାର ସମ୍ଭାବନା ଅଛି ସେଥିପାଇଁ କହୁଥିଲି ଭଲ ଡ୍ରାଇଭର ଗୋଟେ ଦେଖିକି ପଠାଇବେ ଆଉ ହଁ ଦଶଟା ପୂର୍ବରୁ ଟିକେ ପଠାଇବେ ଆମର ଦଶଟା ବେଳେ ଯିବାର ଅଛି ଆଉ ଆଜ୍ଞା ହଉ ଭାଇ ଆଉ ଡ୍ରାଇଭର ଭାଇଙ୍କ ନମ୍ବରଟା ମୋତେ ଟିକେ ପଠାଇବେ ହଁ ଠିକ୍ ଅଛି ହଁ ଭାଇ ଆମେ ଆପଣଙ୍କ ସହିତ ଏବେ ଯେଉଁ ଯାଇନଥିଲୁ ଡ୍ରାଇଭର ଭାଇ କହୁଛନ୍ତି ତ ହଁ ହଁ ଆମେ ଏବେ ଯାଇନଥିଲୁ କି ଆପଣଙ୍କ ସହିତ ଯେଉଁ ଆସିଲୁ ଫେରିଲୁ ଏବେ ଯାଜପୁରରୁ ଆମ ମୋବାଇଲ୍ଟା ଆପଣଙ୍କ ପାଖରେ ରହିଯାଇଛି ଆଉ କିଛି ଜିନିଷ ଆମର କିଣା ହେଇଥିଲା ସେ ସବୁ ରହିଯାଇଛି ଆପଣ ପାଖରେ ମୋ ପର୍ସ୍ ବି ରହିଯାଇଛି ମୋର ଡିକିରେ ଥିଲା ଖୋଲିବାକୁ ମନେ ନାହିଁ ଆଉ ଆପଣ କେଉଁଠି ହେଲେଣି ଏତେ ବାଟ ହେଇଗଲେଣି ହଁ ହଁ ହଁ ଭାଇ ଟିକେ ଆପଣଙ୍କୁ ଅନୁରୋଧ କରୁଛି ଟିକେ ମୋ ମୋବାଇଲ୍ଟା ନହେଲେ ତ ଆଜିକାଲି ଜାଣିଛନ୍ତି କୌଣସି କାମ ହୋଇପାରିବ ନାହିଁ ମୋର ସବୁ ନମ୍ବର ବି ସେ ମୋବାଇଲ୍ରେ ରହିଛି ଆଉ କାଲି ଯେହେତୁ କାମ ସମସ୍ତଙ୍କୁ ଟିକେ ଫୋନ୍ କରିବାର ଅଛି ଆଉ ଫୋନ୍ ନହେଲେ ତ କିଛି କେଉଁ ଜିନିଷଟା ହୋଇପାରିବନି ଭାଇ ଟିକେ ଫେରି ଆସିକି ମୋତେ ମୋବାଇଲ୍ଟି ଆଉ ମୋର କିଛି ଜିନିଷ ରହିଯାଇଛି ସେ ଜିନିଷ ସବୁ ଦେଇ ଦେଇକି ଯିବେ କି ହଁ ଯାହା ଖର୍ଚ୍ଚ ବରଂ କରିବେ ମୁଁ ଦେବି କିନ୍ତୁ ଟିକେ ଫେରି ଆସନ୍ତୁ ଟିକେ ଫେରିକି ଦେଇ ଦେଇକି ଯାଆନ୍ତୁ ମୋତେ ନିହାତି ଦରକାର ଅଛି ମୋବାଇଲ୍ ନହେଇଥିଲେ ମୁଁ ଆଉ ଫୋନ୍ କରି ନଥାନ୍ତି ହଁ ଭଡ଼ାଟା ତ ମୁଁ ଆପଣଙ୍କ ମାଲିକକୁ ଦେଇଦେବି କିଛି ଅସୁବିଧା ନାହିଁ ଆପଣ ଟିକେ ଫୋନ୍ଟା ନିହାତି ଭାବରେ ଆଣିକି ଦେଇ ଦେଇକି ଯାଆନ୍ତୁ ଭାଇ ଏତିକି ଅନୁରୋଧ କରୁଛି ହଉ ଠିକ୍ ଅଛି